ଆଠ ଦିନ ତଳେ ଗୋଟିଏ ସାର୍ଟ ମୁଁ କିଣିଥିଲି ଆଉ ସେ ସାର୍ଟଟା ବହୁତ ଭଲ ଆଉ ସାତଶହ ଟଙ୍କା ଦେଲେ କ'ଣ ହେଲା ତା'ର ଧଳା ରଙ୍ଗର ସାର୍ଟ ଆଉ ମୋତେ ଖରା ଦିନରେ ସାର୍ଟଟା ବହୁତ ମାନେ ଭଲ ଲାଗୁଛି ଆଉ ଗରମ ବି ହେଉନି ଆଉ ବହୁତ ଭଲ ଲାଗୁଛି ତା'ହେଲେ ମୋ ପାଇଁ ଏ ସାର୍ଟଟା ବହୁତ ଭଲ ପଡ଼ିଲା ଆଉ